ଆମେ ହେଉଛୁ ଓଡ଼ିଆ ଲୋକ ଆର୍ ଆମର୍ ଛୁଆଙ୍କୁ ବି ଓଡ଼ିଶା ଓଡ଼ିଆ ସ୍କୁଲରେ ହିଁ ପାଠ ପଢ଼ୁଛନ୍ ଆଉ ସମସ୍ତେ ଆମେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ ହିଁ ପସନ୍ଦ କରୁ ଓଡ଼ିଆ ଭାଷାରେ ଆମେ ଟିଭିରେ ବି ଦେଖେ ଆଉ ୟୁଟ୍ୟୁବ୍ ମୋବାଇଲରେ ବି ୟୁଟ୍ୟୁବ୍ ୟୁଟ୍ୟୁବ୍ ଚ୍ୟାନେଲରେ ବି ଆମେ ଓଡ଼ିଆ ଭାଷାରେ ହିଁ ଆମେ ଦେଖେ ଆଉ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକୁ ହେଲେ ଆମେ ବେଶୀ ପସନ୍ଦ କରେ ଓ ଟି ଭି ନ୍ୟୁଜ୍ କନକ୍ କେଉଁ ନ୍ୟୁଜ୍ ନ୍ୟୁଜ୍ ଓଡ଼ିଶା ଇ ଟି ଭି ନ୍ୟୁଜ୍ ନ୍ୟୁଜ୍ ସେଭେନ୍ ଆଉ ଆମେ ଓଡ଼ିଆରେ ହିଁ ଓଡ଼ିଆ ଭାଷାରେ ଆମକୁ ଶୁଣିବା ପାଇଁ ଭଲଲାଗେ ଆମ ଛୁଆଗୁଡ଼ା ବି ଓଡ଼ିଆ ଚ୍ୟାନେଲ୍ ହିଁ ଦେଖନ୍ତି ଆଉ ଆମେ ବି ଓଡ଼ିଆ ଚ୍ୟାନେଲରେ ହିଁ ବୁଝିପାରୁ ଆଉ ଖବର ଖବର ପେପରରେ ବି ଓଡ଼ିଆ ଖବର ଓଡ଼ିଆ ପେପର ହିଁ ଦେଖୁ ଉମ ଫିଲିମ ଫିଲିମ ବି ଓଡ଼ିଆରେ ହିଁ ଆମେ ଦେଖିବୁ ଆଉ